ରୋଷେଇ ଘରେ ଆମକୁ ଅନେକଗୁଡିଏ ବାସନକୁସସନ ବ୍ୟବହାର କରାଯାଇଥାଏ ବାସନଗୁଡ଼ିକ ହେଲା ଗଞ୍ଜ ଚଟୁ କରେଇ ଚଟୁ ଗିନା ଖୁରୀ ଇତ୍ୟାଦି ବ୍ୟବହାର କରିବାକୁ ପଡ଼ିଥାଏ ଭାତ ସାହାଯ୍ୟରେ ଭାତ ରାନ୍ଧିବା ପାଇଁ ଗଞ୍ଜ ବ୍ୟବହାର କରାଯାଏ ଡ଼ାଲି ପାଇଁ କରେଇ ବ୍ୟବହାର କରାଯାଏ ଭାତ ଗାଲିବା ପାଇଁ ଚଟୁ ବ୍ୟବହାର କରାଯାଏ ଆଉ ଆମେ ଥାଲିରେ ଭାତ ରଖି ଭାତ ଖାଇଥାଉ ରୋଷେଇ ଘରେ ଆମେ ଅନେକଗୁଡ଼ିଏ ବାସନ ବ୍ୟବହାର କରିବା ଦ୍ଵାରା ଗୁଞ୍ଜର ମୁଖ୍ୟ ପ୍ରାଧାନ୍ୟ ରହିଥାଏ ଯାହାକି ଆମେ ଫାର୍ଷ୍ଟ ଭାତ ରାନ୍ଧିଥାଉ ଭାତ ରାନ୍ଧିବା ତଥା ଡ଼ାଲି ତୁଣ ରନ୍ଧାଯାଇଥାଏ ଯାହା ସାହା ଗଞ୍ଜରେ ଆମେ ଭାତ ରାନ୍ଧିଥାଉ ଭାତ କଲେ ଆମେ ଚଟୁ ବ୍ୟବହାର କରିଥାଉ କରେଇରେ ଡ଼ାଲି ରାନ୍ଧିଥାଉ ରାନ୍ଧିଥାଉ ବ୍ୟବହାର ଅନେକଗୁଡ଼ିଏ ବ୍ୟବହାର କରିବାକୁ ପଡ଼ିଥାଏ